ହଁ ହଁ ହଉ ଆମେ ତ ହୋଲସଲରେ ତୁମେ କ'ଣ କୁହ କରିଦେବ ହଁ ହଁ ହଁ ଆମର ତ ହଁ ଆମର ତ ହୋଲସେଲ ନଖପାଲିଶ ନେବ ମନେକର ଦଶ ଟଙ୍କା ହେଲେ ତୁମକୁ ଆଠ ଟଙ୍କା ଆଉ ସାବୁନ ସେମିତି ଯଦି ତୁମେ ଛଅଟା ନେଲ ବୋଲେ ଗୋଟେ ଫ୍ରି ବି ଏମିତି ଆଉ ଆଉ କୋଉଟା ନେବ କ'ଣ କ'ଣ କହିବ ଲିଷ୍ଟ କଲେ ତ କହିଲେ ଆମେ ତାକୁ ନେଇକି ଦିଆ ହେବ କଣ କ'ଣ ନେବ

ହଁ ନାଇ ହଁ ହଁ କହିଲେ ତ ତାକୁ ଦିଆହେବ ତାକୁ ନେବ ହଁ ହଁ ଭଲ ଜିନିଷ ଅଛି ଯେ ତୁମେ କ'ଣ କହିଲେ ନେବ କି ଏ ଯୋଉ ସାବୁନ ନେବ ଲିପଷ୍ଟିକ୍ ନେବ ଆଉ ହଁ ହଁ ତୁମେ ହଁ ହଁ ହଁଁ ହଁ ହେଲା ଆଉ ତେଲ ସବୁ ଜିନିଷ ଆଉ ସବୁ କେତେଟା କି ଛଅଟା ତାକୁ ଧରି ରେଟ୍ ତାକୁ ହଁ ଡଜନ ହେଲେ ତୁମକୁ କମ୍ ପଡ଼ିବ ଛଅଟା ନେଲେ ଟିକେ ଅଧିକ ପଡ଼ିବ ଏମିତି

ହଁ ହଉ ହଉ ତୁମେ ଲିଷ୍ଟ କର ହେଲା କ'ଣ କ'ଣ ସବୁ କଲେ କେତଟା କୋଉ ସାବୁନ କେତେଟା ଆଉ ଡଜନ ଲାଖେ ନେବ ବୋଲେ ସବୁ କମ୍ ରେଟ୍ରେ ଦିଆହେବ ତାକୁ ଧରିକି ତମେ ଛାଡ଼ିଲେ କରାହେବ